ଆଜିକାଲି ତ ଫଟୋ ଉଠାବା ଲାଗି ସମସ୍ତଙ୍କୁ ବହୁତ ପସନ୍ଦ ଲାଗ୍ସି ଆର୍ ମୋବାଇଲ ଆଜିକାଲି ମୋବାଇଲ ସୁବିଧା ହେଲାନ ଯେ ମୋବାଇଲରେ ସମସ୍ତେ ଫଟୋ ଉଠାଉସନ୍ ଆଗକାଲ ତ ମୋବାଇଲର ସୁବିଧା ନାହିଁ ଥାଏ ଫଟୋ ଉଠାବାକେ ଚାହିଁଲେ ଷ୍ଟୁଡ଼ିଓକେ ଯିବା ପାଇଁ ପଡ଼ୁଥିଲା ଯେନ୍ନେକି ସେ ଷ୍ଟୁଡ଼ିଓ ବାଲା ଯେମିତି କହୁଥିଲା ଆମେ ସେମିତି ଫଟୋ ଉଠାବାକେ ତମାନେ ବାଧ୍ୟ ଆଜିକାଲି ମୋବାଇଲ ଯୁଗ ହେଲାନ ତ ମୋବାଇଲରେ ଆମେ ଯେମିତି ଚାହିଁମା ସେମିତି ନିଜର ଇଚ୍ଛାରେ ଫଟୋ ଉଠାଇ ପାର୍ମା ଯେନ୍ ଜାଗାରେ ଚାହିଁବା ସେ ଜାଗାରେ ଫଟୋ ଉଠାଇ ପାର୍ମା ଆଉ ତା'ର ପଛେ ମୋବାଇଲରେ କିଛି ଯଦି ଏଡ଼ିଟିଂ କର୍ବାକେ ଚାହିଁବା ବି ଏଡ଼ିଟିଂ କରିପାରୁଛୁଁ ମୋବାଇଲର ସୁବିଧାର ତ ମୋବାଇଲର ମୋବାଇଲରେ କିଛି ବି ଫଟୋ ଯେମିତି ଚାହିଁମା ସେମିତି ଉଠାଇକି ତୁମର ପାହାଡ଼ ପର୍ବତ ନଦୀ ନାଲ ଯେକୌଣସି ଜାଗାକେ ଯାଇ କରିକି ଫଟୋ ଉଠାଇ ପାର୍ମା ତା ପଛେ ଆଗ କାଲରେ ଫଟୋ ଉଠାଲେ ବହୁତ ପଇସା ନଉଥିଲେ ବାକିରେ ଏବେ ଏବେ ମୋ ନିଜର ପାଖେ ମୋବାଇଲ ଥିବାର ଲାଗି ତାଙ୍କ ମାନକେ ପଇସା ତ କାହାକେ କିଛି ଦେବାକେ ନାହିଁ ପଡ଼୍ବା ନିଜେ ଯାଇକରି ତୁମେ ମାନେ ଫଟୋ ଉଠାଇକରି ପଇସା ନିଜେ ହିଁ ସବୁ ତା ମାନେ ତା କରବାକେ ପଡ଼ୁଛେ ଫଟୋ ଉଠାଇବାକେ ପଡ଼ୁଛେ ତ ବହୁତ ଭଲ ଲାଗୁଛେ ଫଟୋ ଉଠାଇଲା ନିଜେ ତା ହନ୍ତା କରବାକେ ଆଗ କାଲରେ ହେନ୍ତା କିଛି ସୁବିଧା ବି ନାହିଁ ଥାଏ ଆଗ କାଲରେ ଫଟୋରେ ତ କଲର୍ ବି ନାହିଁ ଥାଏ ଏମିତି ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ଦେଉଥିଲେ ଏବେ ତ ଯେମିତି ଚାହିଁବ ସେମିତି କଲର୍ କରିପାରିବ